ମୋର ପ୍ରିୟ ପ୍ରକାରର ଖାଦ୍ୟ ହେଉଛି ଭାତ ଏବଂ ମାଂସ ମୋତେ ବହୁତ ଭଲ ଲାଗିଥାଏ ସେଇଟା ଖାଇବା ପାଇଁ ଏବଂ ମୁଁ ଇଚ୍ଛା କଲେ ମଧ୍ୟ ସେଇଟା ଖାଇବାକୁ ଯାଏ ମୋର ପସନ୍ଦ ହେଉଛି ମୁଁ ବରଗଡ଼ରେ ଏକ ହୋଟେଲ ଅଛି ଆଲମ୍ ହୋଟେଲ୍ ସେଟାକୁ ମୁଁ ଯାଇ ଏଇଟା ଖାଏ ସେଠାରେ ଭଲ୍ସେ ଏ ମାଂସ ଭାତ କରାଯାଇଥାଏ ବିି ଆଉ ମୁଁ ସେଠାର ଖାଇବାକୁ ବି ପସନ୍ଦ କରେ ସେଇଥିପାଇଁ ମୁଁ ସେଠାକୁ ଯାଇ ଖାଏ ଏବଂ ସେ ହୋଟେଲରେ ସ୍ୱଚ୍ଛ ପରିଚ୍ଛନ୍ନତା ସବୁବେଳେ ସେଇଥିପାଇଁ ମୁଁ ସେଠାକାର ଖାଦ୍ୟକୁ ବହୁତ ପସନ୍ଦ କରେ ସେଥିପାଇଁ ମୁଁ ମାସେ ଦୁଇ ମାସ ପରେ ଯେମିତି ମନ ଲାଗିଲେ ମୁଁ ଯାଏଁ ଖାଇକି ଆସେ